ହ୍ୟାଲୋ ସାର୍ ନମସ୍କାର ଆପଣ ସ୍ୱିଗି ସୁପରଭାଇଜର ସାର୍ କହୁଛନ୍ତି କି ମୋ' ନାଁ ହେଉଛି ଦିପ୍ତିମୟୀ ମଲ୍ଲିକ ମୁଁ ଫୁଲବାଣୀରୁ କହୁଥିଲି ଆଜି ଯେଉଁ ମୁଁ ଅର୍ଡ଼ର ଦେଇଥିଲି ଭାତ ଡ଼ାଲି ଖଟା ସେଥିରୁ ଖଟା ଟା ମୋର ବାତିଲ କରି ଦିଅନ୍ତୁ କାହିଁକି ନା ମୋତେ ସେଇଟା ଭଲ ଲାଗୁନି ତ ସେଇଥିପାଇଁ ସେ ତା ବାବଦକୁ ଯେଉଁ ପଇସାଟା ଆମେ ଦେଇଥିଲୁ ତ ସେଇଥିପାଇଁ କହିକି ସେଇ ପଇସାଟା କେମିତି ଫେରସ୍ତ ଆସିବ ସେଇଟା ଟିକିଏ ଚେଷ୍ଟା କରିଦିଅନ୍ତୁ ତ ସେଇଥିପାଇଁ ମୋ ମୋବାଇଲ ନମ୍ବର ରଖନ୍ତୁ ମୋ' ମୋବାଇଲ ନମ୍ବର ହେଲା ନାଇନ୍ ଫୋର୍ ଥ୍ରୀ ଏଇଟ୍ ସେଭେନ୍ ୱାନ୍ ଫୋର୍ ଫାଇବ୍ ଡବଲ ଫୋର୍ ଏଇ ନମ୍ବରରେ ଫୋନ୍ ପେ' କରିଦେବେ ସାର୍ ତ ଧନ୍ୟବାଦ